ହଁ ମ୍ୟାଡ଼ାମ୍ ମୁଁ ଏଲ୍ ଆଇ ସି ଏଜେଣ୍ଟରୁ କହୁଥିଲି ଆପଣ ଏଲ୍ ଆଇ ସି କରିବେ କି ଆପଣଙ୍କର ଏଜ୍ କେତେ ହେବ ଏବେ ହେଲେ ଆପଣ କେତେ ବର୍ଷ କରିବେ ଏଲ୍ଆଇସିଟା ଓ ହୋ ଆପଣ କେତେ ଲେଖା ବାନ୍ଧିବେ ଆମର ତ ଦୁଇ ତିନିଟା ସ୍କିମ୍ ଅଛି ଦଶ ହଜାର ଅଛି ପନ୍ଦର ହଜାର ଅଛି ପଚିଶି ହଜାର ବି ଅଛି ହେଲେ ଆପଣ ଦଶ ବର୍ଷର କରିବେ ହେଲେ ଆଉ କିଏ କରିବ ତୁମେ କରିବ ଆଉ ତୁମ ଭାଇ କରିବ ଆପଣଙ୍କ ଭାଇର କେତେ ବର୍ଷ ହେବ ବାଇଶି ମନି ବ୍ୟାକ୍ ପଲିସି କରିବେ ନା ନର୍ମାଲଟା କରିବେ ସେଇଟା ପାଞ୍ଚ ବର୍ଷକୁ ପଇସା ଆସିବ ଥରେ ହେଲେ ତା'ର ଗୋଟେ ଫର୍ମ ଅଛି ସେଇଟା ଆପଣଙ୍କୁ ଫିଲଅପ୍ କରିବାକୁ ପଡ଼ିବ ମ୍ୟାମ୍ ଆପଣଙ୍କ ସେ ଏଲ୍ଆଇସିର ନୋମିନି କି କାହାକୁ ରଖିବେ ଆପଣ ଆଉ ଆପଣଙ୍କର ଭାଇର ନୋମିନି କିଏ ଥିବ ତା'ର ବୟସ କେତେ ହେବ ଆଉ ଆପଣଙ୍କ ଝିଅର ବୟସ ହେଲେ ତାଙ୍କର ଡକ୍ୟୁମେଣ୍ଟସ୍ ଯାହା କିଛି ଅଛି ଆପଣଙ୍କର ସବୁ ଡକ୍ୟୁମେଣ୍ଟସ୍ ଧରିକି ଆପଣ ଆସନ୍ତୁ କାଲି ଦଶଟା ବେଳେ ମୁଁ ଆପଣ ମୋର ନମ୍ବର୍ଟା ଦେଇଦଉଛି ଆପଣ ଅଫିସ୍ରେ ଆସିକି ବେଲେ ମୋତେ ଫୋନ୍ କରନ୍ତୁ ଟିକେ ଆଉ ଯାହା ସବୁ ମୁଁ କହିବି ଡକ୍ୟୁମେଣ୍ଟସ୍ ଯାକ ଆପଣ ସେଇଟା ଆପଣ ଗୋଟେ କାମ କରନ୍ତୁ ଆଧାର କାର୍ଡ଼ ଭୋଟର ଫଟୋ ଆଉ ପାସ୍ବୁକ୍ ଜେରକ୍ସଟା ସେଗୁଡ଼ାକ ଜେରକ୍ସ ଆଣିବେ ଆଉ ଆପଣଙ୍କ ଝିଅର ବି ସେଗୁଡ଼ାକ ଜେରକ୍ସ ଦରକାର ପଡ଼ିବ ସେଗୁଡ଼ାକ ବି ଧରି ଆସିବେ ଆଉ ଯାହା ସବୁ ଆପଣଙ୍କର ଆଇ ଡ଼ି ଯାକ ଅଛି ସେସବୁ ଆପଣ ଟିକେ ଧରିକରି ଦଶଟାକୁ ଆମ ଅଫିସ୍କୁ ଆସି କରି ଟିକେ ଫୋନ୍ କର ଆପଣଙ୍କ ଭାଇ ବିଷୟ ଆପଣଙ୍କ ଭାଇ ଆପଣ ମିଶିକରି ଆସନ୍ତୁ ତାଙ୍କର ଦସ୍ତଖତ ଦରକାର ହଁ କାଲି ଦଶଟା ବେଳକୁ କାଲି ଦଶଟା ବେଳକୁ ଆସ ହେଲେ ଆସିକି ଆପଣ ଟିକେ ମୋତେ ଫୋନ୍ କରିଦେବେ ରହୁଛି ହେଲେ ମ୍ୟାଡ଼ାମ୍